ଘର ପାଖରେ ବଗିଚା କରିଥିଲେ ସମସ୍ତ କାର୍ଯ୍ୟ ସମାପ୍ତ କରିସାରିବା ପରେ ସମୟରେ ସମୟରେ ସେ ବଗିଚା କାମ ମଧ୍ୟ କରିପାରିଥାଉ ଯାହାକି ଯାହାଦ୍ୱାରା ଆମ ପାଇଁ ସେଇଟା କିଛି ମାନେ ସମୟ ବଞ୍ଚାଇବାକୁ ପଡ଼େ ନାହିଁ ସେଠି ଯାହା ସବୁ ଲଗାଣିଆ ହେଇଥାଏ ଘର ପାଇଁ ପନିପରିବା ମଧ୍ୟ ମିଳିଥାଏ ଘରେ ରହି ରହି ଅନ୍ୟ ଅଲଗା କାମ ଧନ୍ଦା କରି ମଧ୍ୟ ଘର ପାଖର ବଗିଚାକୁ ଆମେ ଯତ୍ନ ନେଇ ପାରିଥାଉ